ଆମ ଭାରତରେ ତ ଅନେକ ଗୁଡ଼ିଏ ରୋଷେଇ ଅଛି ଆଉ ଯେହେତୁ ଆମେ ଓଡ଼ିଶା ଓଡ଼ିଶାର ଲୋକ ଓଡ଼ିଶାବାସୀ ଆଉ ପଖାଳ ଭାତ ଆମର ବହୁତ ପସନ୍ଦ ଆଉ କିନ୍ତୁ ଆମର ଏଠି ଉତ୍ତର ଭାରତୀୟ ଦକ୍ଷିଣ ଭାରତୀୟ କହିବାକୁ ଗଲେ ଦକ୍ଷିଣ ଭାରତୀୟ ଖାଇବାକୁ ମୋତେ ବହୁତ ଭଲ ଲାଗେ ଦକ୍ଷିଣ ଭାରତୀୟର ଖାଇବା ହେଲେ ଦୋସା ହବ ଦୋସା ଇଡ଼ଲି ବରା ସମ୍ବର ଏଇ ଖାଇବା ବହୁତ ପସନ୍ଦ ଲାଗେ ମୋତେ କାରଣ ଏଥିରେ ଖାଇବାରେ ସୁସ୍ୱାଦୁ ଥାଏ ମୁଁ ଦେଖିଛି ସେମାନଙ୍କର ଦକ୍ଷିଣ ଭାରତର ଲୋକ ଯେଉଁ ସମ୍ବର କରନ୍ତି ତାଙ୍କର ସମ୍ବରରେ ଯେଉଁ ପାଉଡ଼ର୍ଟା ପକାନ୍ତି ବହୁତ ଟେଷ୍ଟ ଥାଏ ପାଉଡ଼ର୍ ପକାଇକି ଯେଉଁ ଇଏଟା ଖଟାଳିଆ ଅଂଶଟା ମୋତେ ବେଶୀ ଭଲ ଲାଗେ ଖଟା ଭୁସଙ୍ଗ ପତ୍ର ପକାଇକି ଯେଉଁ ଜିନିଷଟା କରିଥାନ୍ତି ସେମାନଙ୍କର ବହୁତ ଭଲ ଲାଗେ ଆଉ ସେମାନେ ସ୍ପାଇସି ଜିନିଷଟା ବହୁତ ରାଗୁଆ ଜିନିଷ ସେମାନେ ଖାଇବାକୁ ବହୁତ ପସନ୍ଦ କରିଥାନ୍ତି ଆଉ ମୋତେ ସେ ଚଟନୀ ବଟନୀ ତାଙ୍କର ଯେମିତି ଗଙ୍ଗୁରା ଚଟନୀ ଗୋଟେ ଥାଏ ତାଙ୍କର ସେଇ ଚଟନୀଟା ବହୁତ ଭଲ ଲାଗେ ଆଉ ଟମାଟର୍ ଚଟନୀ ଗୋଟେ ଆଉ ଯେଉଁ ଜହ୍ନିର ଚୋପା ଛଡ଼ାଇକି ଯେଉଁ ଚଟନୀ ଗୋଟେ କରନ୍ତି ସେଇଟା ବି ଗୋଟେ ଭଲ ଲାଗେ ତାଙ୍କ ଚଟନୀ ସକାଶେ ମୋତେ ତାଙ୍କର ଡିସ୍ ଗୁଡ଼ାକ ସବୁ ବହୁତ ପସନ୍ଦ ଲାଗେ ଉତ୍ତର ଭାରତର ଖାଇବା ଗୁଡ଼ିକ ହେଲା ଯେଉଁ ଛୋଲେ ଭଟୁରେ ଛୋଲେ ଭଟୁରେ ଆମର ସେ ଆମର ବହୁତ ଜାଗାରେ ଆମର ଛୋଲେ ଭଟୁରେ କରାଯାଉଛି କିନ୍ତୁ ଯେଉଁ ଜାଗାରେ ଯେଉଁ ଜାଗାରେ ଯେଉଁ ସ୍ଥାନରେ ଯେଉଁଟା ପପୁଲାର୍ ସେଇ ଜାଗାରୁ ଡିସେସ୍ ସମସ୍ତଙ୍କୁ ସେଇଟା ପସନ୍ଦ ଆସିବ ଉତ୍ତର ଭାରତର ଯେଉଁ ଛୋଲେ ଭଟୁରେ ରାଜମା କଡ଼ାଇ ପନୀର ଏଇସବୁ ଜିନିଷ ତାଙ୍କ ରାଜ୍ୟରେ ବହୁତ ଫେମସ୍ ଆଉ ସେ ଜିନିଷକୁ ବି ଆମେ ପସନ୍ଦ କରୁ ଆମେ ଓଡ଼ିଆ ହେଲେ ମଧ୍ୟ ପଖାଳ ଭାତ କଂସାରେ ତ ଆମ ମନ ପେଟ ପୁରେ ଆଉ ଅଲଗା ଖାଇବା ଅଲଗା ଦେଶର ଖାଇବା ଅଲଗା ରାଜ୍ୟର ଖାଇବା ବି ଆମକୁ ଭଲ ଲାଗେ ଆମେ ସବୁ ଜିନିଷ ମନ ପୁରାଇକି ଖାଇଥାଉ ମୋତେ ପସନ୍ଦ ଦକ୍ଷିଣ ଭାରତୀୟ ଖାଇବା ବହୁତ ପସନ୍ଦ ଲାଗେ ତାଙ୍କର ସେଇ ଦୋସା ଚଟନୀ ଆଉ ବରା ଏଇସବୁ ଜିନିଷ ମୋତେ ବହୁତ ପସନ୍ଦ ଆସିଥାଏ